ଆମ ଓଡ଼ିଶାର ମହାନ ଖେଳ ହେଉଛି ହକି ଏହି ହକି ଖେଳ ଅନେକ ଜାଗାରେ ଅନେକ ପ୍ରସିଦ୍ଧ ଲାଭ କରୁଛି ଏ ହକି ଖେଳ ପାଇଁ ଓଡ଼ିଶା ଏକ ଅନେକ ଜାଗାରେ ସମ୍ମାନିତ ମଧ୍ୟ ହେଇଛି ହକି ଖେଳ ଦେଶ ଓଡ଼ିଶାର ହକି ଖେଳ ଦେଶର ବାହାରେ ବି ଯିବାରେ ସୁଯୋଗ ପାଇଛିି ଏବଂ ଏହି ଖେଳକୁ ଆମେ ମିିଶା ଅନେକ ଭାବରେ ସ୍ଥିର ଆମକୁ ସ୍ଥିର କରିବ ବୋଲି ଆମ ଭାବୁଛୁ ଏହି ଖେଳ ଓଡ଼ିଶାର ସମସ୍ତ ଲୋକମାନେ ଦେଖିବାକୁ ଏବଂ ଖେଳିବାକୁ ମଧ୍ୟ ଭଲ ପାଏ ଏହି ଖେଳ ଦ୍ୱାରା ସମସ୍ତେ ନିଜର ଓଡ଼ିଶାର ଖେଳକୁ ବାହାର ଦେଶକୁ ଯିବା ଦେଖପାରିଛି ସବୁ

ଏଇ ମହାନ ଖେଳ ଆମର ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ସର୍ବ ପ୍ରଥମେ ଆରମ୍ଭ କରିଥିଲେ ଏହି ଖେଳ ପାଇଁ ଅନେକ ଜାଗାରେ ଅନେକ ଷ୍ଟାଡ଼ିୟମ୍ ମଧ୍ୟ ହେଇଛିି ତାହାଦ୍ୱାରା ଅନେକ ସାଧାରଣ ଛୋଟ ଛୋଟ ଖେଳାଳି ମଧ୍ୟ ନିଜକୁ ପ୍ରଦର୍ଶନ କରିବାରେ ସହାୟତା ପାଇଛନ୍ତି ଏହି ଖେଳରେ ସମସ୍ତେ ଆଗ୍ରହୀ ଏବଂ ଦେଖିବାରେ ମଧ୍ୟ ଆଗ୍ରହୀ ଏହି ଖେଳ ସବୁଆଡ଼େ ବିସ୍ତାରିତ ହୋଇ ରହିଛି ତେଣୁ ଏଇ ଖେଳ ଆମକୁ ଏହି ଖେଳ ଆମକୁ ଲାଗେ ମହାନ ବୋଲି